ହଁ ଆଜ୍ଞା

ହଁ ହେବ ବିରିୟାନୀ ପେପର୍ରେ ସବୁ କୋଉ ବିରିୟାନୀ କେତେ କୋଉ କେମିତି କରାହେବ ସବୁକୁ ଗୋଟେ ଗୋଟେ ପେପର୍ ଫାଷ୍ଟ ପେପର୍ରେ ଛାଡ଼ିଲେ ଟିକେ ବେଶି ପଇସା ପଡ଼ିବ ତାପରେ ସେକେଣ୍ଡ୍ ସେକେଣ୍ଡ୍ ପୃଷ୍ଠାରେ ଗଲେ ଟିକେ କମ୍ ତାଠୁ ଟିକେ କମ୍ ପଡ଼ିବ ତାପରେ ତୃତୀୟ ପୃଷ୍ଠାକୁ ଗଲେ ଟିକେ ଅଧିକ ପୃଷ୍ଠା ଅନୁସାରେ ଅଛି ଆଉ

ହଁ ହଉ ହେବ କୋଉ ପ୍ରକାର ବିରିୟାନୀ ଏକ ନମ୍ବରରେ ହଁ ପୁରା ଫାଷ୍ଟ ପୁରା ବେଷ୍ଟ କରା ହେବ ତାପରେ କୋଉ କୋଉ ପ୍ରକାର କେତେ ପ୍ରକାର ବିରିୟାନୀ କେତେ ରେଟ୍ ହେବ ସବୁ ପ୍ରକାର ହଁ ବିରିୟାନୀ ଲେଖିବେ ଫଟୋ ଆଡ୍ କର ଛଡ଼ା ହେବ

ହଁ ସିଲେକ୍ସନ କରିବା ପାଇଁ ହଁ ରୋଷେଇୟାକୁ କେତେ ଦରକାର ହେବ ସବୁ କୋଉ ବିରିୟାନୀ କେମିତି ହେବ ସେସବୁ ଲେଖିକି ଛାଡ଼ିଲେ ହଁ ହଁ ହଁ ହଉ ଆ ଦେଖିବା ଫାଷ୍ଟ ପେଜ୍ରେ ତ ରେଟ୍ ଦେଖିବା ତାପରେ ସେକେଣ୍ଡ ପେଜ୍ ଦେଖିବେ କୋଉ ପେଜ୍ରେ ତୁମେ ଆଡ୍ କରିବାକୁ ଚାହିଁବେ ସେଇଟା କରିବେ ଆଉ ଆପଣ ଯୋଉଟା ସୁହାଇବ ସେଇଟା ସେଇ ପେଜ୍ରେ କରିବେ ଆପଣଙ୍କ ରେଟ୍ ଅନୁସାରେ କରିବେ ହଉ ହଉ ରଖିଲି ଆଜ୍ଞା ହଁ ହଁ ଛାଡ଼ିବେ ହଉ ରଖିଲି ଆଜ୍ଞା